ଆଜ୍ଞା ନମସ୍କାର ଦିସ୍ କଲ୍ଡ଼ ଇଜ୍ ନାଓ ବିଇଙ୍ଗ ରେକର୍ଡ଼େଡ଼ ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଏଇଟା ଭିଡ଼୍ ଟିକେ ଚାଲିଛି ତ ଆଜ୍ଞା ଚାଲିଛେ ପାଇପ୍ କାମ୍ ଟିକେ ହେବା ଯେ ଆଜ୍ଞା ତ ଟିକେ ଦମ ଧର ଦୁଇ ତିନି ଦିନ ଅଟକଉନ ଜିମା ସାଇଜ୍ ସୁଜା ନମା ସବୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରେଟ୍ ଫୁଟ୍ ତାର୍ ମାନେ ଆଜ୍ଞା ଜାଣିି ଗଲେଣି ଆଜ୍ଞା ସ୍କୋୟାର ଫୁଟ୍ କେତେ କ'ଣ ଇଏ

ଆଜ୍ଞା ଆଜ୍ଞା ଆଜ୍ଞା ଆଡ଼ଭାନ୍ସ କତିକି ଗଲେ ଆଜ୍ଞା ହଁ ଯେନ୍ଟା ଘିନା ଗୁନି ଅଠା ଉଠିକି କାଣା କାଣା ଲାଗବାନ ଫେରି

ଫୋନ୍ପେ ନମ୍ବର ତ ଆଜ୍ଞା ନାଇଁ ନ ମୋର

ଆଜ୍ଞା ଆଜ୍ଞା ଦେଖମି ଆପଣଙ୍କୁ କଲ୍ କରିମି ଆଜ୍ଞା ମୁଇଁ ଆଜ୍ଞା ଆଜ୍ଞା